ଗ୍ରାମୀଣ ବାସିନ୍ଦା ପାଇଁ ପରିବହନ ଯାତ୍ରା କରିବା ପାଇଁ ଗ୍ରାମୀଣ ଲୋକମାନଙ୍କୁ ସହରକୁ ଯିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି କିନ୍ତୁ ଠିକ୍ ସମୟରେ ସେମାନଙ୍କୁ ଯାତାୟତ କରିବା ପାଇଁ ବସ୍ ର ଅସୁବିଧା ହେଉଛି ଗ୍ରାମାଞ୍ଚଳରେ କିଛି କିଛି ଲୋକ ଅଟୋ ରିକ୍ସା ସେମାନଙ୍କୁ ଡ଼କେଇ ଭଡ଼ା ଦେଇ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ ତେଣୁ ମୁଁ ଭାବୁଛି ସରକାରଙ୍କ ତରଫରୁ କିଛି ସରକାରୀ ବସ୍ ଗ୍ରାମାଞ୍ଚଳ ପାଇଁ ଯୋଗାଯୋଗ କଲେ ଭଲ ହେଇଥାନ୍ତା ଲୋକେ ମେଡ଼ିକାଲ୍ ବିଭିନ୍ନ ଅସୁବିଧା ସମୟରେ ସେମାନଙ୍କୁ ସହାୟତା ମିଳିପାରୁ ନାହିଁ ଏହାଦ୍ଵାରା ଲୋକେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ଏହାକୁ ସୁଧାରିବା ପାଇଁ ସରକାର ଯଦି ଗାଡ଼ି ଘୋଡ଼ାର ବ୍ୟବସ୍ଥା କଲେ ଗ୍ରାମବାସୀମାନେ ଉନ୍ନତି ହୋଇପାରିବେ